ଯେହେତୁ ଆମେ କୁକୁଡ଼ା ଚାଷ କରିଥାଉ ସେଇ କୁକୁଡ଼ା ଚା କୁକୁଡ଼ାମାନଙ୍କ ଦେହ ସୁସ୍ଥ ରହିବା ପାଇଁ ତାଙ୍କୁ ନିର୍ଯ୍ୟାପ୍ତ ସମୟରେ ସେମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା କିମ୍ବା ପର୍ଯ୍ୟାପ୍ତ ଖାଦ୍ୟ କିମ୍ବା ପାଣି ଯୋଗାଇ ଦେବା କୁକୁଡ଼ାମାନଙ୍କୁ ଯଦି ସଫା ସୁତୁରା ରଖିବା ଯେହେତୁ ଆମେ କୁକୁଡ଼ା ଚାଷରେ ବହୁତ ଆଗରେ ଭଲ ଯତ୍ନ ନେଇପାରିବା